ଆମ ମାଲକାନଗିରି ଜିଲ୍ଲା ଜିଲ୍ଲାରେ ଆମେ ସମସ୍ତେ ରୁହନ୍ତୁ ମାଲକାନଗିରି ଜିଲ୍ଲାର ବାସିନ୍ଦା ଅଟୁ ଆମେ ମାଲକାନଗିରି ଜିଲ୍ଲାର ଆମେ ଗ୍ରୀଷ୍ମ ବର୍ଷା ଆଉ ଶୀତ ଋତୁ ଜାଣିପାରୁ ପ୍ରଭାବଟା ଜାଣିପାରୁ ସେ ଗ୍ରୀଷ୍ମ ଋତୁରେ ଆମକୁ ମାଲକାନଗିରି ଜିଲ୍ଲାରେ ବହୁତ ଗରମ କରେ ଆଉ ଶୀତ ଋତୁରେ ବହୁତ ଥଣ୍ଡା ପଡ଼େ ପାଣିପାଗ ଫଳ ମୂଳ ସବୁ ଭଲ ହେଇଯାଏ ଏବଂ ବର୍ଷା ଋତୁରେ କ'ଣ ଅତ୍ୟଧିକ ବର୍ଷା ହୁଏ ବର୍ଷା ହୁଏ ବର୍ଷା ଦିନେ ଆମେ ଫଳ ମୂଳ ଆଦି ଚେର ସବୁ ଜାଣିପାରୁ ଆଉ ଗ୍ରୀଷ୍ମ ଋତୁରେ ଆମର ସବୁ ଶୁଖିଯାଏ ଗଲା ବର୍ଷ ମାଲକାନଗିରି ଜିଲ୍ଲାରେ ଆମର ଗରମ ହେଇଥିଲା ସିକ୍ସଟି ଫୋର୍ ଡିଗ୍ରୀ ଆସିଥିଲା ଆଉ ଶୀତ ଦିନରେ କମ୍ ଥଣ୍ଡା ପଡ଼ୁଛି ଏବଂ ଗ୍ରୀଷ୍ମ ଋତୁରେ ବେଶୀ ଗରମ ପଡ଼ୁଛି ସେଥିପାଇଁ ଆମେ ଘରୁ ବାହାରି ପାରୁନୁ ବହୁତ ଅସୁବିଧା ହଉଛି ଆଉ ଶୀତ ଦିନରେ କ'ଣ ହଉଛି ବହୁତ ଆନନ୍ଦ ଲାଗୁଚି ଶୀତ ଦିନରେ ଥଣ୍ଡା ପଡ଼ୁଛି ମାନେ ମାତ୍ରା ହିସାବରେ ସବୁ ଅନୁସାରେ ଧୀରେ ଧୀରେ ବେଶୀ ଗରମ ଲାଗୁନି ଥଣ୍ଡା ଲାଗୁଛି ଫୁଲ ଫଳ ସବୁ ହଳ ଦିଆ ଦେଖାଯାଉଛି ରଙ୍ଗ ଫୁଲ ପାଖି ସବୁ ପକ୍ଷୀ ସବୁ ଶୀତ ଦିନେ ଦେଖାଯାଏ ମତେ ସେସବୁ ଭଲ ଲାଗେ